ପିଲାମାନଙ୍କ ଉପରେ ଟେକ୍ନୋଲୋଜିର କ୍ଷତିକାରକ ଏପରି ଭାବରେ ପ୍ରଭାବ ପକାଉଛି କି ସେମାନେ ମୋବାଇଲ୍ରେ ଗେମ୍ ଖେଳୁଛନ୍ତି ମୋବାଇଲ୍ରେ ଗେମ୍ ଖେଳିବା ଦ୍ୱାରା ତାଙ୍କର ମାନସିକ ବିକାଶ ହେଉନାହିଁ ଏବଂ ଆଖିରେ ମଧ୍ୟ ଏହାର କ୍ଷତି ପହଞ୍ଚାଉଛି ସେମାନେ ଲୋକଙ୍କ ସାଙ୍ଗରେ ଭଲ ଭାବରେ ମିଶୁନାହାନ୍ତି ସେଇ ମୋବାଇଲ୍ ଭିତରେ ହିଁ ସେମାନେ ପଶିକି ରହୁଛନ୍ତି ଯାହାଦ୍ୱାରା ସେମାନେ ତାଙ୍କର ଚିନ୍ତାଧାରାକୁ ବି ବଢ଼େଇ ପାରୁନାହାନ୍ତି ପିଲାମାନେ ଏହାର ଅତ୍ୟଧିକ ବ୍ୟବହାର ଖରାପ ପରିମାଣରୁ ଦୂରେଇ ପାରିବେ ତାଙ୍କ ବାପା ମା' ମାନେ ତାଙ୍କୁ ସମୟ ଦେବା ସହିତ ସେମାନେ କିଛି ସାଙ୍ଗ ସାଥୀମାନଙ୍କ ସହିତ କିଛି କିଛି ନୂଆ ଖେଳରେ ମାନେ ଇନଭଲ୍ବ୍ ରୁହନ୍ତୁ ଯାହାଦ୍ୱାରା ସେମାନେ ସେ ଖେଳ ବିଷୟରେ ବି ଜାଣିବା ସହିତ ବା ମନ ଖୁସି ରହିବା ସହିତ ସେମାନେ ଏହାର କୁପ୍ରଭାବରୁ ସେମାନେ ଦୂରେଇ ରହିପାରିବେ